ପୋଷାକ ଧୋଇବା ପାଇଁ ଆମେ ତ ପାଣି ଆଣୁ ଫାର୍ଷ୍ଟ୍ ପାଣି ଆଣିକି ତାକୁ ଆମେ ଡେକ୍ଚି ରେ ବାଲ୍ଟି ଡେକ୍ଚି ଆଣୁ ସେଥିରେ ଆଣିକି ଗୁଣ୍ଡ ପକାଉ

କାଚିକି ଆମେ ତାକୁ ପାଣି ଯେମିତି ନଷ୍ଟ ନ ହେବ କମ୍ ପାଣିରେ ହେବ ଅଧା ଅଧା ବାଲ୍ଟି କରିକି ତାକୁ କାଚିକି ବୁଡ଼ଉ ବୁଡ଼େଇ ସାଇଲା ପରେ ସେଠୁ ପୁଣି ଆଉଥରେ ଏଠିକି ବୁଡ଼ଉ ବୁଡ଼େଇ ଦେଲା ବେଳେ ସାବୁନୁ ଗୁଣ୍ଡ ଫେଣର ପାଣିଟା ସରିଯାଏ ସରିଗଲା ପରେ ତାକୁ ଆମେ ଚିପୁଡ଼ି ଦେଉ ଚିପୁଡ଼ି ଦେଲା ପରେ ତାକୁ ଆମେ ଏ ବାଡ଼ ହେଉ କିମ୍ବା ପାଚେରୀ ହେଉ କି ସଫା ଜାଗା ଦେଖିକି କି କି ଛ ଛଣ ଘର ଚାଳ ଅପର ହେଉ ତାକୁ ଆମେ ଏମିତି ଶୁଖେଇ ଦଉ ଶୁଖିଗଲେ ଟିକେ ଶୀଘ୍ର ଶୁଖିଯାଏ ଆ ବର୍ଷା ଦିନେ ଟିକେ ହଇରାଣ ହେଉ ଖରା ସର୍ଟକୁ ବର୍ଷା ତାକୁ ଘରମାନଙ୍କର ୟେରେ ଶୁଖାଉ ସାଙ୍ଗେ ସାଙ୍ଗ ଖରା ହେଲେ ବାଡ଼ଫାଡ଼ରେ ପକେଇ ଦେଉ ଆଉ ଟିକେ ଲେଟ୍ ହୁଏ ଶୁଖିବାରେ ଟିକେ ମାନେ ସମୟ ବହୁତ ନିଏ ଆଉ ଶୀତଦିନେ ଟିକେ ଶୀଘ୍ର ଶୁଖିଯାଏ ଆଉ ଶୀତ ଦିନେ ଶୀଘ୍ର ଶୁଖିଯାଏ ଶୀତ ଦିନ ଖରା ଟିକେ ଅଧିକ ହୁଏ ଆମର ଶୀଘ୍ର ଶୁଖିଯାଏ ଏମିତି କଲେ ପାଣି ଅଧ ଅଧ ବାଲ୍ଟି କରିକି ଧୋଇଲେ ଆମର ଏମିତି କିଛି ଅସୁବିଧା ହେବନାଇଁ କମ୍ ଖର୍ଚ୍ଚ ହେବ